ହ୍ୟାଲୋ ହ୍ୟାଲୋ କେଉଁଠିକି ଯାଉଛ ଭାଇ ଟିକେ ରଖ ହଁ କେତେ ଦୂର ଯିବ ମୋତେ ଏଇ ବସ୍ ଷ୍ଟାଣ୍ଡରୁ ଲଗ୍ଭଗ୍ ସାତ ଆଠ କିଲୋମିଟର ଯେଉଁ ରେଲୱେ ଷ୍ଟେସନ୍ଟା ଅଛି ସେତେକ ଯିବାକୁ ପଡ଼ିବ ଅଛି ଆପଣଙ୍କ କ୍ୟାବ୍ କେଉଁ କମ୍ପାନୀର କି ଆପଣ କ୍ୟାବ୍ର ଟୋଟାଲ୍ ଡ଼ିଟେଲ୍ସ ମୋତେ କହିପାରିବେ କାରଣ ମୁଁ କ୍ୟାବ୍ଟା ନରୁଥିଲି କିନ୍ତୁ ପାଇଲିିନି ବାକି ଅବଶ୍ୟତଃ ମୁଁ ଇଣ୍ଟରନେଟ୍ରେ କ୍ୟାବ୍ ବୁକ୍ କରିବାକୁ ଚାହୁଁଥିଲି କିନ୍ତୁ ମୋର ଦୁର୍ଭାଗ୍ୟ ଏହି ଯେ ମୋର ଇଣ୍ଟରନେଟ୍ ଚଲୁନାହିଁ ଆଉ ବୋଧ ହୁଏ ରିଚାର୍ଜ ମଧ୍ୟ ସରିଯାଇଛି ତେଣୁ ଆପଣଙ୍କ କ୍ୟାବ୍ର ଠିକ୍ ରେଟ୍ କହିଲେ ମୁଁ ଯଦି ମୋତେ ସନ୍ତୁଷ୍ଟ ଲାଗିବ ତାହେଲେ ମୁଁ ଆପଣଙ୍କ କ୍ୟାବ୍ରେ ଟ୍ରାଭେଲ୍ କରିବା ପାଇଁ ରେଡ଼ି ହୋଇଯିବି ଆଉ ଯଦି ବି ଆପଣ ବିଜି ଅଛନ୍ତି କିମ୍ବା ଅନ୍ୟ ପେସେଣ୍ଟ ପ୍ୟାସେଞ୍ଜରକୁ ଧରିକି ଯାଉଛନ୍ତି ତାହେଲେ ମୋତେ କହନ୍ତୁ କି ଆଗରେ ଦିପହା ଗଳା ପରେ ଏମିତି କିଛି ଭ୍ୟାନ୍ ମଲିବ କିମ୍ବା ଅଟୋ ମଲିବ ଯେଉଁଠିକି ମୁଁ ଯାଇପାରିବି କାରଣ ଆଜିକାଲି ଦୁର୍ଘଟଣା ବହୁତ ହେଉଛି ଯାହାକି ମୁଁ ଚାଲ୍ତିଲ୍ ଚାରି ପାଞ୍ଚଟା ବ୍ୟାଗ୍ଟା ଧରିକି ମୁଁ ଯାଇପାରିବିନିନି ତେଣୁ ଆପଣମାନଙ୍କର ଅନୁରୋଧ କି ଆପଣ ମୋତେ ଟିକେ ଏହି ବସ୍ ଷ୍ଟାଣ୍ଡରୁ ରେଲୱେ ଷ୍ଟେସନ୍ ପର୍ଯ୍ୟନ୍ତ ପହଞ୍ଚେଇ ପାରିବି କି ଆପଣ ପର୍ କିଲୋମିଟର କେତେ ଟଙ୍କା ଚାର୍ଜ କରୁଛନ୍ତି ଯଦି ଆପଣ ସଠିକ୍ ଭାବେ ମୋତେ ଏହା କହିପାରିବେ ତାହେଲେ ମୁଁ ଯିବାକୁ ଆପଣଙ୍କ ସହିତ ପ୍ରସ୍ତୁତ ଅଟେ ଆଉ ଆପଣଙ୍କ ରେଟ୍ଟା କହିଦେଲେ ପର୍ କିଲୋମିଟର ୱାଇଜ୍ ମୁଁ ତାହା ଆପଣଙ୍କୁ ଦେଇଦେବି ମୋର ଡ଼େଷ୍ଟିିନେସନ୍କୁ ପହଞ୍ଚେଇ ସାରିଲା ପରେ କାରଣ ମୋର ଯିବା ଭାବେ ଏମର୍ଜେନ୍ସି ଅଛି ଯେହେତୁ ମୋର ଟ୍ରେନ୍ ଅଛି ଟ୍ରେନ୍ରେେ ମୁଁ ବସି ଘରକୁ ଯିବା ପାଇଁ ଯଦି ଆପଣ ନେଇପାରିବେ ତାହେଲେ ଆପଣ ଟିକେ ଖୁସିର ସହିତ କହନ୍ତୁ ଯାହାକି ମୁଁ ଆପଣଙ୍କ ପାଇଁ ଅନୁରୋଧ କରୁଛି